ମୁଁ ମୟୁରଭଞ୍ଜ ଜିଲ୍ଲାର ଅଧିବାସୀ ମୁଁ ମଧ୍ୟ ଟ୍ରେନ୍ରେ ଯାତ୍ରା କରିଛି ଟ୍ରେନ୍ର ବିଭିନ୍ନପ୍ରକାର ସିଟ୍ ଥାଏ ଗୋଟିଏ ଲଙ୍ଗ୍ ସିଟ୍ ଗୋଟିଏ ସର୍ଟ ସିଟ୍ ଲଙ୍ଗ୍ ସିଟ୍ରେ ଚାରିଜଣ ବସନ୍ତି ସର୍ଟ ସିଟ୍ରେ ବଡ଼ସାନ ହୋଇ ଚାରିଜଣ ଏବଂ କିଛି ଟ୍ରେନ୍ରେ ସ୍ଲିପର୍ ମଧ୍ୟ ଥାଏ ଟ୍ରେନ୍ରେ ସ୍ଲିପର୍ ମଧ୍ୟ ନଥାଏ ଇଞ୍ଜିନ୍ ଇଞ୍ଜିନ୍ର ଟ୍ରେନ୍ ପୁର୍ବରୁ ଆମର କୋଇଲା ମାଧ୍ୟମରେ ଟ୍ରେନ୍ ଚାଲୁଥିଲା ଏବେ ଆମର ଟେକ୍ନିକାଲ୍ ଡେଭ୍ଲପ୍ମେଣ୍ଟ୍ ପାଇଁ ଇଲେକ୍ଟ୍ରିରେ ମଧ୍ୟ ଟ୍ରେନ୍ ଚାଲିପାରୁଛି ଆଉ ଟ୍ରେନ୍ ଚାଲିଲେ ଷ୍ଟାର୍ଟ ବା ଚାଲିଲେ ଟ୍ରେନ୍ ସାଉଣ୍ଡ୍ଟା ତା'ର ବହୁତ ସୁନ୍ଦର ସାଉଣ୍ଡ୍ ହୁଏ ଚିକ୍ ଚିକ୍ ଚିକ୍ ଚିକ୍ ଚିକ୍ ଚିକ୍ ଏଇ ଟାଇପ୍ର ସାଉଣ୍ଡ୍ ହୁଏ ଆଉ ଟ୍ରେନ୍ର ଗୋଟିଏ ଡବାରେ ତା'ର ଏପଟେ ଛଅଟା ଚକ ସେପଟେ ଛଅଟା ଚକ ଥାଏ ସେ ଚକଗୁଡ଼ିକ ଲୁହାରେ ଆଉ ଗୋଟିଏ ଟ୍ରାକ୍ ଟ୍ରେନ୍ଟି ଟ୍ରାକ୍ ଉପରେ ଚାଲେ ଟ୍ରାକ୍ ମଧ୍ୟ ଆଇରନ୍ ବା ଲୁହାରେ ଚକ ମଧ୍ୟ ଲୁହରେ ସେ ଟ୍ରାକ୍ ଉପରେ ଯାଇ ଯଦି ତାଙ୍କର କାହାକୁ ଟ୍ରାକ୍ ବା ରାସ୍ତା ଛଡ଼ିବା ପାଇଁ ହେଲେ ଜଙ୍କ୍ସନ୍ ପୂର୍ବରୁ ଯେଉଁ ଟ୍ରାକ୍ ଡାଇଭର୍ସନ ଥାଏ ସେ ଟ୍ରାକ୍ ଡାଇଭର୍ସନରେ ଅନ୍ୟ ଟ୍ରେନ୍କୁ ରାସ୍ତା ଦିଅନ୍ତି ଏବଂ ମୁଁ ମଧ୍ୟ ଟ୍ରେନ୍ରେ ଯାତ୍ରା କରଛି ବାରିପଦାରୁ ପୁରୀ ପର୍ଯ୍ୟନ୍ତ